ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ମୁଖ୍ୟ ସାଂସ୍କୃତିକ ପାର୍ଥକ୍ୟ ହେଲା ଭାଷା ଖାଦ୍ୟ ପୋଷାକ ପାଣିପାଗ ରାଜନୀତି ସାକ୍ଷରତା ଭୂଗୋଳ ସୁଯୋଗ ଇତ୍ୟାଦି ତା ଭିତରେ ଭାଷା ହେଲା ଉତ୍ତର ଭାରତର ହେଲା ହିନ୍ଦୀ ଭାଷା ସେଇଠି ଚଳିତ ଭାଷା ତାଙ୍କର ହିନ୍ଦୀ ଭାଷା ଏବଂ ଦକ୍ଷିଣ ଭାରତର ହେଲା ତେଲୁଗୁ ଏବଂ ତାମିଲ ଭାଷାକୁ ପ୍ରାଧାନ୍ୟ ଦିଆଯାଏ ତାଙ୍କର ମାତୃଭାଷା ଦକ୍ଷିଣ ଭାରତର ହେଲା ତେଲୁଗୁ ଏବଂ ତାମିଲ ଓ ଖାଦ୍ୟ ବିଷୟରେ କହିଲେ ଆମେ ଉତ୍ତର ଭାରତର ଖାଦ୍ୟ ନ ସାଧାରଣ ଖାଦ୍ୟ ସେମାନେ ଖାଇଥାନ୍ତି ଏବଂ ଦକ୍ଷିଣ ଭାରତରେ ସେମାନେ ଖାଦ୍ୟ ଭିତରେ ଖଟା ଖାଇବାକୁ ପସନ୍ଦ କରନ୍ତି ଦକ୍ଷିଣ ଭାରତରେ ଖଟା ଟିକୁ ସେମାନେ ପ୍ରାଧାନ୍ୟ ଦିଅନ୍ତି ଖାଇବା ଭିତରେ ଏବଂ ପୋଷାକ କହିଲେ ପୋଷାକ କହିଲେ ଆମେ ଉତ୍ତର ଭାରତରେ ସେମାନେ ଗରମ ବସ୍ତ୍ରଟିକୁ ବେଶୀ ପରିଧାନ କରନ୍ତି କାହିଁକିନା ସେ ଉତ୍ତର ଭାରତରେ ଆବହାୟ ଟିକେ ପାଣିପାଗ ଶୀତଳ ପାଣିପାଗ ହେଇଥିବାରୁ ସେମାନେ ଗରମ ବସ୍ତ୍ର ପରିଧାନ କରନ୍ତି ଏବଂ ଦକ୍ଷିଣ ଭାରତରେ ସେମାନେ ହାଲୁକା ବସ୍ତ୍ର ପ୍ରଧାନ କରନ୍ତି ଦକ୍ଷିଣ ଭାରତରେ ପୋଷାକ ସେମାନେ ମୁଖ୍ୟତଃ ଧଳା ଧୋତି ଏବଂ ପଞ୍ଜାବୀ କିମ୍ବା ପାଇଜାମା ସେମାନେ ପିନ୍ଧନ୍ତି କିନ୍ତୁ ଉତ୍ତର ଭାରତରେ ପୁରା ଓଲଟା ସେମାନେ ତାଙ୍କର ନଲବାର୍ ସାଧାରଣ ପୋଷାକ ସେମାନେ ପିନ୍ଧନ୍ତି ସାକ୍ଷରତା କହିଲେ ସେହି ସ୍ଥାନରେ ଦକ୍ଷିଣ ଭାରତରେ ସାକ୍ଷରତା ସେମାନେ ତାଙ୍କର ତେଲୁଙ୍ଗୁ ଭାଷାରେ ତାଙ୍କର ପଢ଼ା କିମ୍ବା ଭାଷା ତାଙ୍କର ଚଳିତ ହେଇଥାଏ ଆଉ ଦକ୍ଷିଣ ଉତ୍ତର ଭାରତରେ ସେ ତାଙ୍କର ହିନ୍ଦୀ ବିଶେଷ ମୁଖ୍ୟତଃ ହିନ୍ଦୀ ଭାଷାଟା ବେଶୀ ତାଙ୍କର ଉପଯୋଗ ହେଉଛି ଏବଂ ହିନ୍ଦୀ ଭାଷାରେ ତାଙ୍କର ପାଠ ପୁସ୍ତକରେ ସବୁ ହିନ୍ଦୀ ଭାଷାରେ ସେମାନେ ପାଠ ପଢ଼ାପଢ଼ି କରୁଛନ୍ତି ଇଂଲିଶ୍ ମଧ୍ୟ ଅଛି ଇଂଲିଶ୍ଟା ହେଲା ସାଧାରଣ କିନ୍ତୁ ମୁଖ୍ୟ ହେଲା ହିନ୍ଦୀ ତାର ବିପରୀତା ଦକ୍ଷିଣ ପାର୍ଶ୍ୱରେ ହେଲା ବିଶେଷ କରି ତାମିଲ କିମ୍ବା ତେଲୁଗୁ ଦୁଇଟା ଭାଷାରେ ତାଙ୍କର ମାତୃଭାଷାରେ ତାଙ୍କର ପାଠ୍ୟକ୍ରମ କରାଯାଏ ଏବଂ ଭୂଗୋଳ କହିଲେ ଉତ୍ତର ଉତ୍ତର ଦିଗରେ ଆମର ଉତ୍ତର ଭାରତରେ ହେଲା ପାର୍ବତ୍ୟ ଅଞ୍ଚଳ ଏବଂ ନଦୀନାଳ ସମୁଦ୍ର ବେଶୀ ଥିବାରୁ ସେଇ ଜାଗାରେ ଭୂଗୋଳ ସ୍ଥିତିଟା ପାହାଡ଼ ପର୍ବତ ନାଳରେ ଭର୍ତ୍ତି କିନ୍ତୁ ଦକ୍ଷିଣ ପାର୍ଶ୍ୱରେ ସେ ଶୀତଳ ପାଣିପାଗ ଥିଲେ ବି ଜାଗା ସମତଳ ଜାଗାରେ ଦକ୍ଷିଣ ଭାଗରେ ଭର୍ତ୍ତି ସୁଯୋଗ କହିଲେ ଯେଉଁ ସୁଯୋଗ ଦକ୍ଷିଣ ଭାଗରେ ସୁଯୋଗଟା ସେମାନେ କମ୍ପାନୀ ବଡ଼ ବଡ଼ କମ୍ପାନୀରେ ସେମାନେ କାମ କରି ତାଙ୍କର ରୋଜଗାର କରନ୍ତି ଏବଂ ସେଇ କମ୍ପାନୀ ଗୁଡ଼ିକରେ ସୁଯୋଗ ମିଳିଥାଏ କାମ କାର୍ଯ୍ୟକୁ କରିବାକୁ କିନ୍ତୁ ଉତ୍ତର ଭାରତରେ କୃଷି ଉପରେ ପ୍ରାଧାନ୍ୟ ଦିଆଯାଇ ଥାଏ